ମାଛ ଧରିବା ସାଧାରଣତଃ ଆମର ଜେଜେବା ଜେଜେବାପାମାନେ ମାଛ ଧରୁଥିଲେ ଅନ୍ଧାର ରାତିରେ ଆଲୁଅ ଧରେଇକିନା ସେ ଆଲୁଅ ଭିତରେ ମାଛମାନେ ଆକର୍ଷିତ ହୋଇ କୂଳକୁ ଚାଲି ଆସିଥାଏ ତାହାଦ୍ୱାରା ମତ୍ସଜୀବୀ ମାନେ ଅନେକ ଭଲ ଭାବରେ ମାଛ ଧରିବାରେ ଉପକୃତ ହୋଇଥାନ୍ତି ଏହି ଉପାୟ ସାଧାରଣ ଅନେକ ମତ୍ସଜୀବୀମାନଙ୍କୁ ଭଲ ଲାଗିଥାଏ ଏହି ମାଛ ଧରିବା ପ୍ରଣାଳୀ ତାଙ୍କର ଛୋଟବେଳୁ ଶିଖିକିନା ବଡ଼ ବଡ଼ ଅନେକ ଭାବରେ ମାଛ ଧରୁଥିଲେ ଯେ ଅନ୍ଧାର ରାତିରେ ଆଲୁଅ ନେଇେ ପାଣି ଉପରରୁ ବୁଲଉଥିଲେ ମାଛଯାକ ସବୁ ଗୋଟେ ଜାଗାକୁ ଆସି ଘଡ଼ି ବୋଲୁ ଥିଲେ ତାହା ଧୀରେ ମତ୍ସଜିବୀମାନେ ଧରୁଥିଲେ ଧରିବା ଫଲରେ ସେମାନଙ୍କର ଅନେକ ଭଲ ଭାବରେ ଜୀବିକା ଜୀବନ କୌଶଳ ଚାଲୁଥିଲା ଏହା ଏକ ଅନ୍ୟ ବୃତ୍ତି ଠାରୁ ଅଲଗା ହୋଇଥିଲା ଅଲଗା ଅତି କମ୍ କଷ୍ଟରେ ସେମାନେ ଏହି କାର୍ଯ୍ୟ କରୁଥିଲେ ଏବଂ ତାଙ୍କର କ୍ଷତି ବହୁତ କମ୍ ହଉଥିଲା